ଆଜିକାଲି ତ ଦଶମ ପାସ୍ ହେଲା ପରେ ପିଲାମାନେ କଲେଜ୍ ଯିବାକୁ ଚାହୁଁଛନ୍ତି ପ୍ଲସ୍ ଟୁ ପଢ଼ୁଛନ୍ତି ଆଇ ଟି ଆଇ ପଢ଼ିବାକୁ ଚାହୁଁଛନ୍ତି ଆମର ଇଞ୍ଜିନିୟର୍ ପଢ଼ିବାକୁ ଚାହୁଁଛନ୍ତି କିଏ ଡାକ୍ତରୀ ପଢ଼ିବାକୁ ଚାହୁଁଛି ପାଠ ସମସ୍ତେ ମେଟ୍ରିକ୍ ପାସ୍ ହେଲା ପରେ ଦଶମ ଶ୍ରେଣୀ ପାସ୍ ହେଲା ପରେ ପିଲାମାନେ ସବୁ କଲେଜ୍ ଯାଇକିରି ତାଙ୍କର ପସନ୍ଦ ମତର ପଢ଼ୁଛନ୍ତି କାହାର ଇଞ୍ଜିନିୟର୍ କାହାର ଡାକ୍ତର କିଏ ଆଇ ଟି ପଢ଼ିବ କିଏ ପ୍ଲସ୍ ଟୁ ଯିବ କିଏ ମେକାନିକାଲ୍ ଯିବ ବହୁତ ସେଇ ସୁଯୋଗ ସୁବିଧା ଯେମିତି ସରକାର ଯେମିତି ଦେଇଛନ୍ତି ସେଇ ଅନୁସାରେ ପିଲାମାନେ ପସନ୍ଦ କରୁଛନ୍ତି ଯାହା ଯେରକମ ନମ୍ବର୍ ରଖିକି ସେଇ ଅନୁସାରେ ସେ ପାଠ ପଢ଼ୁଛନ୍ତି ଯିବାକୁ ଚାହୁଁଛନ୍ତି ଆଉ ମାଆ ବାପା ବି ତାଙ୍କୁ ସେଇ ଅନୁସାରେ ପିଲାମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଦେଇକିରି ପଢ଼ାଉଛନ୍ତି ପିଲାମାନେ ବି ଆଗ୍ରହ ସହିତ ପଢ଼ୁଛନ୍ତି ବି କରୁଛନ୍ତି ପିଲାମାନଙ୍କ ଆଗ୍ରହ ବି ଭଲ ଅଛି ବାସନ ହେଲା ପରେ ଆମ ଅଞ୍ଚଳ ପିଲାମାନେ ସବୁ ପଢ଼ିବାର ଇଚ୍ଛୁକ ଅଛନ୍ତି ଯେ ପାଠ ପଢ଼ିବା ତାଙ୍କର ଯେ ନା ନାହିଁ ସେଇଟା ନାହିଁ ପ୍ରତ୍ୟେକ ପିଲା ଏଇଟା ଭଲ ପଢ଼ୁଛନ୍ତି ପିଲାମାନେ